ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ବହୁ ଓଡ଼ିଆ ଭାଷାରେ ବହୁତ ବଡ଼ ଭୂମିକା ରହିଛି ଯେମିତି ଇଂଲିଶ୍ ହେଉ ଆମର ଓଡ଼ିଆ ହେଉ ସରକାରୀ ସ୍କୁଲ ହେଉ ବେସରକାରି ସ୍କୁଲ ହେଉ ଆମେ ସେ ସବୁ ସ୍କୁଲମାନଙ୍କରେ ଓଡ଼ିଆ ବାଧ୍ୟତାମୂଳକ କରାଯାଇଛି ଓଡ଼ିଆ ପଢ଼ିବା ଲେଖିବା ଏବଂ କହିବା ପାଇଁ ଆମର ବହୁତ ବଡ଼ ଭୂମିକା ରହିଛି ଆଉ ଯଦି ଆମର ସବୁ ଭାଷା ଆମର ବହି ଖାତା ସବୁ ଆମର ଓଡ଼ିଆରେ ହିଁ ଲେଖା ଆସୁଛି ଯାହାକୁ ପିଲାମାନେ ସହଜରେ ବୁଝିବା ସହିତ ପଢ଼ି ପାରିବେ ଏବଂ ଆମର ବିଭିନ୍ନ ପ୍ରକାରର ଓଡ଼ିଆର ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ସ୍କୁଲମାନଙ୍କରେ କରାଯାଉଛି ଯାହାକୁ ପିଲାମାନେ ଦେଖି ନିଜ ଭାଷା ପ୍ରତି ଆଗ୍ରହ ହେବେ ସେଥିପାଇଁ ଆମର ଶିକ୍ଷାର ବ୍ୟବସ୍ଥା ବହୁତ ବଡ଼ ଭୂମିକା ରହିଛି ନିଜ ଭାଷା ପାଇଁ ଯଦି ଆମର ଶିକ୍ଷା ନିଜ ଭାଷାରେ ପାଠ ପଢ଼ା ନଯାଏ କିମ୍ବା ସ୍କୁଲମାନଙ୍କରେ ତା ପାଇଁ ଗୁରୁତ୍ଵ ନ ଦିଆଯାଏ ଆମର ଭାଷାର ଗୁରୁତ୍ଵ କମି ଯିବାର ସ ବହୁତ ସମ୍ଭାବନା ରହିଛି